ବୟସ୍କ ଲୋକମାନେ ବିଭିନ୍ନ ପ୍ରକାରର ଖେଳ ଖେଳିଥାଆନ୍ତି ଯଥା ପଜଲ୍ ଚେସ୍ ଗୋଲଫ୍ ବିଙ୍ଗୋ ଇତ୍ୟାଦି ସେମାନେ ଲୁଡ଼ୁ ମଧ୍ୟ ଖେଳିଥାନ୍ତି ଅନଲାଇନ ଗେମ୍ ମଧ୍ୟ ଖେଳିପାରିଥାନ୍ତି ଆଉ ସେମାନେ ବେଶି ଧନିକ ଶ୍ରେଣୀର ଲୋକମାନେ ମୁଖ୍ୟତଃ ଗୋଲଫ୍ ଆଉ ଚେସ୍ ଖେଳିଥାଆନ୍ତି ବୟସ୍କ ଲୋକମାନେ ଗେମ୍ ଖେଳିବା ସହିତ ବହୁତ ଏକ୍ସସାଇଜ୍ ମଧ୍ୟ କରିଥାଆନ୍ତି ଗେମ୍ ଖେଳିବା ସହିତ ତାଙ୍କର ଶରୀର ଏକ୍ସସାଇଜ୍ ହୋଇକି ସେମାନେ ସୁସ୍ଥ ରହିଥାଆନ୍ତି